ସାଧାରଣତଃ ଗାଁ ଗଣ୍ଡା ଏବଂ ସହରରକର ଚତୁଃପାର୍ଶ୍ୱରେ ବହୁତ ଅଳିଆ ଆବର୍ଜନା ଆଜିକାଲି ଘେରି ରହିଛି ତାକୁ ଆମେ ସଫା କରିବା କିମ୍ବା ସ୍ୱଚ୍ଛ ରଖିବା ନିହାତି ଜରୁରୀ କାରଣ ସ୍ୱଚ୍ଛତା ନ ରଖିବା ଦ୍ୱାରା ବିଭିନ୍ନ ପ୍ରକାର ରୋଗ ବୈରାଗର ଆମ ସମ୍ମୁଖୀନ ହେବାକୁ ପଡ଼ିବ ଏବଂ ସମୟ ସମୟରେ ଏହି ସ୍ୱଚ୍ଛତା ନ ରଖିବା ଦ୍ୱାରା ଆମକୁ ମୃତ୍ୟୁ ମୁଖରେ ବି ପଡ଼ିବାର ସନ୍ଦେହ ଅଛି ତେଣୁକରି ଆମେମାନେ ଆମର ଘରର ଆଖପାଖର ଅଳିଆ ଆବର୍ଜନାକୁ ହଟାଇ ସ୍ୱଚ୍ଛ ରଖିବା ପାଇଁ ଆମେମାନେ ସମସ୍ତେ ମିଳିମିଶି ନିୟମିତ ଭାବରେ ଆମର ଘରର ଆଖପାଖ ଅଞ୍ଚଳକୁ ସଫା ରଖିବା ଉଚିତ ଦୈନନ୍ଦିନ ରୀତିରେ ଆମ୍ଭେମାନେ ଅନାବନା ଘାସ ଗଛ କାଠିକୁଟା ଇତ୍ୟାଦିଙ୍କୁ କାଟି ସଫା କରି ସେଠି ଆମେ ବ୍ଲିଚିଂ ପାଉଡ଼ର ନିୟମିତ ଭାବେ ବ୍ୟବହାର କରିବା ବା ପ୍ରୟୋଗ କରିବା ଉଚିତ ଏବଂ ଏଣେ ତେଣେ କୁଢ଼କୁଢ଼ ଆବର୍ଜନା ନ ଜମାଇକିରି ତାକୁ ଗୋଟେ ଗାତ ଖୋଳି କିମ୍ବା ଗାତ ଖୋଳି ପୋତିଦବା କିମ୍ବା ଆମେ ଶୁଖିଲା ଆବର୍ଜନା ଗୁଡ଼ିକୁ ନିଆଁ ଲଗାଇ ତାକୁ ଆମେ ଜାଳିଦେବା ଏବଂ ସବୁ ଯଦି କିଛି ଗନ୍ଦା ନାଳି ଥାଏ ତାକୁ ଆମେ ନିୟମିତ ଭାବରେ ଆମେ ତାକୁ ସଫା କରିକିରି ବ୍ଲିଚିଂ ପାଉଡ଼ର ପକାଇ ଆମ ପରିବେଶକୁ ଆମେ ସଫା ରଖିବା ନିହାତି ଆବଶ୍ୟକ ଏହା କରିବା ଦ୍ୱାରା ଆମ ଅଞ୍ଚଳ ଏବଂ ସହର ଗାଁ ଗଣ୍ଡା ସବୁବେଳ ପାଇଁ ସ୍ୱଚ୍ଛତା ବଜାଇ ରଖିବ